ମାଛ ଧରିବା ଏକ ଭଲ ବୃତ୍ତି କାହିଁକିନା ମାଛ ଧରିବାକୁ ଆମର କୌଣସି ସମୟ ନଥାଏ ଯେ ଆମେ ଏଇ ସମୟରେ ଯିବା ଏଇ ସମୟରେ ଆସିବା ଅଫିସ୍ ଟାଇମ୍ ଭଳି ଏ ଆମେ ଯେକୌଣସି ସମୟରେ ଯିବା ଆମ ସମୟ ଅନୁସାରେ ଯେକୌଣସି ସମୟରେ ଗଲେ ଆମେ ମାଛ ଧରିକି ଆଣିକି ଆସିପାରିବା ସେଥିରୁ କିଛି ବିକ୍ରି କରିକି ନିଜ ପରିବାର ପୋଷିବା ଏବଂ ମଧ୍ୟ କିଛି ଖାଇ ଆମେ ଘରେ ରଖିକି ଖାଇବା ଆମକୁ କିଣିବାକୁ ପଡ଼ିବନି କିନ୍ତୁ ଅନ୍ୟ ବୃତ୍ତିମାନଙ୍କରେ କ'ଣ ହୁଏ ନା ତୁମର ଟାଇମ୍ ଗୋଟେ ଫିକ୍ସ ଥିବ ତୁମେ ଏଇ ଟାଇମ୍ରେ ଯିବ ଏଇ ଟାଇମ୍ରେ ତୁମେ ଆସିବାକୁ ବାଧ୍ୟ ସେଥିରେ ମଧ୍ୟ ଲସ୍ ଅଛି ଲାଭ ଅଛି ମାଛ କ'ଣ ମାଛ ତୁମେ ଗଲ ଧରିକି ଆଣିଲ ଯେତିକି ପଡ଼ିଲା ସେତିକି ଘରେ ଖାଇଲ ନଚେତ୍ କିଛି ଯଦି ବଳିଲା ଆଉ ବିକ୍ରି କଲ ତା' ଦ୍ୱାରା ତୁମେ ମଧ୍ୟ କିଛି ପଇସା ରୋଜଗାର କଲ ନିହାତି ଭାବରେ ଅନ୍ୟ ବୃତ୍ତି ଠାରୁ ମାଛ ଧରିବା ବୃତ୍ତି ଗୋଟେ ଭଲ ବୃତ୍ତି